ମୁଁ କଲମ କାଗଜରେ ଲେଖିବାକୁ ପସନ୍ଦ କରେ କାରଣ ମୁଁ କଲମ କାଗଜ ଦ୍ୱାରା ହିଁ ପାଠରେ ଯାହା ପଢ଼ିଛିି ଯାହା ଲେଖିଛି କଲମ କାଗଜରେ ମୋତେ କଲମ କାଗଜ ବହୁତ ପସନ୍ଦ କାହିଁକି ଆମେ ପରୀକ୍ଷା ବି କଲମ କାଗଜରେ ଦଉ ଲେଖୁ ବି କଲମ କାଗଜରେ ହିସାବ ବି କଲମ କାଗଜରେ କରୁ ସେଥିପାଇଁ ମୋତେ କାଗଜ କଲମ ବହୁତ ପସନ୍ଦ ଆଜିକାଲି ଯୁଗରେ ଦେଶ ପରିବର୍ତ୍ତନ ହେଲାଣି ପିଲାମାନେ ଆଜିକାଲି ମୋବାଇଲ୍ରେ ଟାଇପ୍ କରନ୍ତି ମୋବାଇଲ୍ରେ ପାଠ ପଢ଼ନ୍ତି ଏବଂ ଲ୍ୟାପଟପ୍ରେ ହିସାବ କରନ୍ତି ପାଠ ପଢ଼ନ୍ତି କିନ୍ତୁ ଆମେ ଆଗ ଆଗକାଳରେ ଆମର କାଗଜ କଲମୀ ଥିଲା ଆମେ କାଗଜ କଲମ ଦ୍ୱାରା ପରିଚାଳିତ ଆମେ କାଗଜ କଲମରେ ଲେଖୁ ଏବଂ ପଢ଼ୁ ବର୍ତ୍ତମାନ ଦେଶଟା ପୁରା ପରିବର୍ତ୍ତନ ହେଇଯାଇଛି ଆଗକୁ ମଧ୍ୟ ଆହୁରି ପରିବର୍ତ୍ତନ ହବ ଯାହାଦ୍ୱାରା ଆମର ପିଲାମାନେ ଆହୁରି ଆଗକୁ ଯିବେ ସେମାନେ ମୋବାଇଲ୍ରେ ହିଁ ପାଠ ପଢ଼ୁଛନ୍ତି ଏବଂ ଲ୍ୟାପଟପ୍ରେ ହିଁ ପାଠ ପଢ଼ୁଛନ୍ତି ଯାହାଦ୍ୱାରା ତାଙ୍କର ଭବିଷ୍ୟତ ଆହୁରି ଉଜ୍ୱଳ ହେବ